ଭାରତର ସଂସ୍କୃତିରେ ମହିଳାମାନଙ୍କର ସ୍ଥାନ ଉଚ୍ଚରେ ରହିଛି ସେଥିପାଇଁ ମହିଳାମାନଙ୍କୁ ମହିଳାମାନଙ୍କର ନୃତ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇଛି ସେଥିପାଇଁ ଆମ ସମାଜରେ ମହିଳାମାନଙ୍କର ନୃତ୍ୟକୁ ମଧ୍ୟ ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ ଯେହେତୁ ଆମ ସମାଜରେ ବର୍ତ୍ତମାନ ମହିଳାଙ୍କର ସ୍ଥାନ ଉପରେ ରହିଛି ତେଣୁ ମହିଳା ନୃତ୍ୟ ଶିଳ୍ପୀମାନେ ବିଭିନ୍ନ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ନିହାତି ଆବଶ୍ୟକ ଯେହେତୁ ସେମାନେ ତାଙ୍କର କର୍ମ କ୍ଷେତ୍ରରେ କେତେଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସମସ୍ତଙ୍କୁ ଜଣା ତଥାପି ଆମେ ଯତ୍ନବାନ ହେବା ଦରକାର ଯେହେତୁ ମହିଳାମାନଙ୍କର ସ୍ଥାନ ଉଚ୍ଚରେ ରହିଛି ତେଣୁ ତାଙ୍କର ନୃତ୍ୟ ତାଙ୍କର ସଂସ୍କୃତିକୁ ଆମେ ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ ତେଣୁ ଆମେ ଏହା ଏକ ଭାବରେ ନ ଗ୍ରହଣ କରି ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ଆବଶ୍ୟକ